ହ୍ୟାଲୋ କିଏ ରାଜୁ ଭାଇ କହୁଛନ୍ତି କି ଆପଣ ଚିହ୍ନିପାରିଲେ ମୋତେ ମୁଁ ଆପଣଙ୍କ ଦୋକାନ ଗୋଟେ ହ୍ୟାଣ୍ଡବ୍ୟାଗ୍ ଆସିଥିଲି ନେଇ ଆସିଥିଲି ସେ ବେଗ୍ଟି ମୋତେ ବହୁତ ଭଲ ପଡ଼ିଲା ମୋର ଆଜି ପର୍ଯ୍ୟନ୍ତ ଚାଲିଛି ସେ ବେଗ୍ଟି ମୁଁ ସେ ହ୍ୟାଣ୍ଡବ୍ୟାଗ୍ରେ ବହୁତ ଜିନିଷ ନି ଆଣ କରେ ଆପଣଙ୍କଠୁ ଯେଉଁ ଶସ୍ତାରେ ହ୍ୟାଣ୍ଡବ୍ୟାଗ୍ଟି ନେଇ ଆସିଥିଲି ସେ ମୋତେ ବହୁତ ଉପକାର କରିଛି ଜିନିଷଟି ବହୁତ ଭଲ ପଡ଼ିଲା ମୁଁ ଆପଣଙ୍କ ପାଖରେ ବହୁତ ଚିରଉପକୃତ ଯେ ଆପଣ ଭଲ ଜିନିଷ ହ୍ୟାଣ୍ଡବ୍ୟାଗ୍ଟି ରଖିଛନ୍ତି